ଆଜ୍ଞା ଆମେ ପହଁରିବା ଦ୍ଵାରା ଆମ ଶାରୀରିକ ସ୍ୱାସ୍ଥ୍ୟର ଫିଟନେସ୍ ବହୁତ ଭଲ ହୁଏ ବା ଲାଭ ମିଳିଥାଏ ଯାହାକି ଆମେ ଯେତେବେଳେ ଘଣ୍ଟା ଘଣ୍ଟା ଧରି ପାଣିରେ ଆମେ ପହଁରୁଥିବା ନା ସେଥିରେ ନିଶ୍ଵାସ ବି ବନ୍ଦ କରିକି ଆମେ ପହଁରିପାରିଥୁ ବା ପାରିବା ଯେ କି ପହଁରିବା ଦ୍ଵାରା ମୋ ହାତ ଗୋଡ଼ ପୂରା ସୁସ୍ଥ ରୁହେ ପୂରା ଫ୍ରୀ ରୁହେ ଯେ କି ଚଳଚଞ୍ଚଳ ସଦାବେଳପାଇଁ ହୁଏ ଯେତେ ପହଁରିବା ଯେତେ ପହଁରିକି ନା ଏ କୂଳରୁ ସେ କୂଳ ସେ କୂଳରୁ ସେ କୂଳ ଯାଇକି ପହଁରିବା ନା ଆମ ଗୋଡ଼ ହାତ ସେତେ ଆମର ପୂରା ଫ୍ରୀ ରୁହେ ଆଉ ଆମ ଯୋଉ ଶ୍ଵାସକ୍ରିୟା ଓ ନିୟନ୍ତ୍ରଣ ପହଁରିବାରେ ସାହାଯ୍ୟ କରେ କାହିଁକି ନା ଯେତେ ଏପଟ ସେପଟ ହେଇ ପହଁରିବା ଆମ ନିଶ୍ଵାସ ନେଇପାରିବା ପ୍ରଶ୍ଵାସ ଛାଡ଼ି ପାରିବା ପାଣିରେ ବି ଆମେ ପାଞ୍ଚ ନିଶ୍ଵାସ ନ ନେଇକି ବି ଆମେ ପହଁରିକି ବି କୂଳରେ ବୁଡ଼ିକି ସେ କୂଳରେ ବି ବାହାରି ପାରିବା ଆଉ ସେଥିପାଇଁ ଆମ ଯେତେବେଳେ ଆମେ ବହୁତ ସମୟଧରି ପହଁରି ଥାଉ ନା ଆମ ରୋଗ ବାଗ ନ ହେଇ ଆମ ଶ୍ଵାସକ୍ରିୟା ସଦାବେଳେ ପାଇଁ ନିୟନ୍ତ୍ରଣ କରିଥାଏ ଓ ଆମ ଦେହବି ବହୁତ ସୁସ୍ଥ ଫିଟ୍ ହେଇକି ରହିଥାଏ